ଆମ ଘରକୁ ଆସିଥିବା ଅତିଥିମାନଙ୍କୁ ମୁଁ ବହୁତ ଭଲ ଭାବରେ ଚର୍ଚ୍ଚା କରିଥାଏ ଏବଂ ଭଲ ଭଲ ରୋଷେଇ କରି ଦେଇଥାଏ ଚିକେନ୍ କରିବି ସେମାନେ ଆସିବେ ସେମାନେ ଖୁସି ହେବେ ଅତିଥି ମାନେ ଆସିଛନ୍ତି କେମିତି ମୋତେ ଭଲ ପାଇବେ ମୁଁ ସେହି ହିସାବରେ ଚିକେନ୍ କଷା କରିବି ସାଧା ଡାଲି କରିବି ଗୋଟିଏ ମାଛ ପକାଇକି ଗୋଟିଏ ଘାଣ୍ଟ କରିବି ଆଉ ଶାଗ ଭାଜିବି ପିଆଜ ପକାଇକି ଶାଗ ଭାଜିବି ଆଉ ସେ ଯେଉଁ କାକୁଡ଼ି ଦହି ୟେ ସବୁ ଗୋଟିଏ ସାଲାଡ଼ କରିକି ଦେବି ଦହି ବାଇଗଣ କରିକି ଦେବି ସେମାନେ ଖାଇକି ବହୁତ ଖୁସି ହୁଅନ୍ତି କିନ୍ତୁ ସବୁ ଆଇଟମ୍ ଆଜି ଯଦି ଗୋଟିଏ ଚିକେନ୍ କରିଛି ଆଉ କିଏ ଆସିଲେ ମାଛ ତରକାରୀ ଭଜା ଡାଲି ଭାତ ଏସବୁ ଆଇଟମ୍ କରିବି ଏମିତି ବି ପନିର ଏମିତି ବି ଯେଉଁ ବିରିୟାନୀ ଏସବୁ ମୋତେ ବହୁତ ଭାବରେ ବନେଇ ଆସିଥାଏ ଅତିଥିମାନେ ଆସିକି ଖାଇକି ବହୁତ ମୁଁ ଖୁସି ହୁଅନ୍ତି କହନ୍ତି ବଢ଼ିଆ ତୁମେ ରାନ୍ଧିଛ ବହୁତ ଖୁସି ହୁଅନ୍ତି କହନ୍ତି ବଢ଼ିଆ ରାନ୍ଧିଛ ପନିର ମୋ ପୁଅମାନେ କହିବେ ମାମା ତୁ ବିରିୟାନୀ କରେ ବିରିୟାନୀ ବି କରେ ଆଉ ଚାଉମିନ ବି କରେ ଯାହା ଚାହିଁବେ ତାହା କରିବି ମ୍ୟାଗି କରେ ସବୁ ମୁଁ ଭଲ ଭଲ ରୋଷେଇ କରେ